ଏ କୋଡ଼ିଏ ପଚିଶ ତିରିଶ କେମିତି ନେବେ ପୂଜା ହେଲେ ବି ଦାମ୍ ଦାମ୍

ଅଛି ଅଛି ନିଅନ୍ତୁ

ହଁ ହଁ ଅଛି ହଁ ଅଛି ହଁ ଆଜ୍ଞା ହଁ ଅଛି ସେଓ ଏମିତି ଆମର ତ କିଲୋ ହିସାବରେ ଦିଆ ହୁଏ ଆଉ ତାଙ୍କେ ପୁଣି ହଁ ନିଅନ୍ତୁ ଖଜୁରୀ ଦଶଟଙ୍କା ପ୍ୟାକେଟ୍ ପ୍ୟାକେଟ୍ ଦଶ ଟଙ୍କା ଖଜୁରୀ ଚେରି

ଅଙ୍ଗୁର ସେଓ ଦେଢଶହ ଟଙ୍କା ଆଉ ଅଙ୍ଗୁର ଶହେ ଷାଠିଏ ଟଙ୍କା ଦଶ ଟଙ୍କା କମଳା ରେଟ୍ କୋଡ଼ିଏ କୋଡ଼ିଏ ଟଙ୍କା ନିଅନ୍ତୁ

ପଚିଶ ଟଙ୍କା ରଖିଲେ

ସେଇଟା ପାଞ୍ଚ ଶହ ଟଙ୍କା ଗୋଟିଏ ପ୍ୟାକେଟ୍ଟା ଦୁଇ ଶହ ପଚାଶ ଟଙ୍କା ଆଉ କିଛି ନେବେନି ନା ହଁ ଦେଇଛେ ସେଇଟା ଦେଇଛେ କମଳା ଦେଇଛି ସେଓ ଦେଇଛି

ପଚିଶ ଟଙ୍କା ପରା ହଁ ଯାହା ଚାଲିଛି ଆଉ ଏବେ ସିଜନ୍ ନାହିଁ ନା କମଳାର ସେଥିପାଇଁ ଟିକିଏ ବେଶୀ ଦାମ୍ ପଚିଶ ଟଙ୍କା

ଭାଇ ଟିକିଏ ସେପଟେ ଟିକିଏ ଶସ୍ତା ଅଛି ଆମର ଏଠି ଦାମ୍ ଟିକିଏ ଦୁକା ଆମେ ଆଣିକି ବିକୁଛେ ନା ଗୁଆ ନେଇଛନ୍ତି ଗୋଟେ ଗୁଆ ତ ସେଇ ପାଞ୍ଚ ଶହ ଟଙ୍କା ଆଉ ଖୁଚୁରା ଆଉ ଏଠି ତ ଚାଲୁନି ଆଉ ନା ଆମର ଏତେ ଆମର ଏଠି ଆଉ ଗାଁରେ କିଏ ନେବ ନା ଦେବ ସବୁ ଦଉଛି